ହଁ ମୋ' ସହିତ ଏମିତି ଏକ ଘଟଣା ଘଟିସାରିଛି ଯାହାକି ମୋ' ମନରେ ବହୁତ ଆଘାତ ଜାକିଛି ଜାକିରଖିଛି ମୁଁ ଗୋଟିଏ ଥର କଲେଜରୁ ଫେରିବା ସମୟରେ ଜଣେ ବ୍ୟକ୍ତିଙ୍କର ଆକ୍ସିଡେଣ୍ଟ ହୋଇଥିଲା ଯେଉଁ ଯେଉଁଠାରେକି ବହୁତ ଲୋକ ଜମାଟ ବାନ୍ଧି ରହିଥିଲେ କିନ୍ତୁ କୌଣସି ବ୍ୟକ୍ତି ତାଙ୍କ ପାଖକୁ ଯାଇ ତାଙ୍କୁ ସାହାଯ୍ୟର ହାତ ବଢ଼ାଇନଥିଲେ ସେହି ଘଟଣାଟି ମୋ' ମନରୁ କେବେ ବି ଦୂରୀ ହେବ ନାହିଁ ଏହି ଘଟଣାଟି ମୋ' ମନରେ ବହୁତ ପ୍ରଭାବିତ କରିଛି ଆଉ ସେକେଣ୍ଡ କଥାଟି ହେଉଛି ମୁଁ କେବେବି ଟ୍ରାକ୍ରେ ଫଟୋ ଉଠାଇନାହିଁ କିମ୍ବା ଏହାକୁ କୌଣସି ଆପ୍ରେ ପୋଷ୍ଟ କରିନାହିଁ